ଆମେ ତ କୃଷି ଆମେ ଚାଷ କରୁଛୁ କିନ୍ତୁ ଯେଉଁ ଚାଷରେ ଯେଉଁ ସାର ପ୍ରୟୋଗ କରୁଛନ୍ତି କିନ୍ତୁ ସାର୍ ଆମ ଗାଁରେ ପ୍ରାୟ ଲୋକ ଯେଉଁ କୁକୁଡ଼ା ରଖିଛନ୍ତି କୁକୁଡ଼ା ଫାର୍ମ କରିଛନ୍ତି କୁକୁଡ଼ା ରଖିଛନ୍ତି ଯେ କୁକୁଡ଼ା ଯେଉଁ ଝାଡ଼ା ଫେରୁଛନ୍ତି ସେ ଝାଡ଼ାକୁ ସବୁ ଫୋପାଡ଼ି ଦିଅନ୍ତି ଆଗୁରୁ ମୁଁ ତାଙ୍କୁ କ'ଣ କହିଲି ମୁଁ କହିଲି ଭାଇ ସେ କୁକୁଡ଼ା ଯେଉଁ ଝାଡ଼ା ଫେରୁଛନ୍ତି ସେ ମଳକୁ ସବୁ ଏକାଠି କର ମୁଇଁ ବି ପରୀକ୍ଷା କରିଛି ମୋ କଥାଟିଏ ଶୁଣ ସେ ମଳକୁ ସବୁ ଏକାଠି କରି ନେଇ ବିଲରେ ପକାଅ ବିଲରେ ପକାଅ ସେ ଆଉ ତାକୁ ସବୁ ମାଛ ପଖରେ ପକାଅ ଦେଖିବା ସେମିତି ଧାନ ହବ ମତେ କହିବ ମୁଁ ନିଜେ ପରୀକ୍ଷା କରିଛି ଏ ବର୍ଷ ପରୀକ୍ଷା କରିଥିଲି ତେମେ ତାକୁ ଫୋପାଡ଼ନା କିନ୍ତୁ ସେ ଏଭଳି କାମ ନେଉଛି କୁକୁଡ଼ା ମଳ

ମାନେ ମଳ କୁକୁଡ଼ା ମଳ ଦୁଇ ଟକୋଇ ନେଇ କିଆରୀରେ ଆଡ଼େ ସାଢ଼େ ଏମିତି ଛିଞ୍ଚଦେଲି ଗୋଟା ଗୋଟା ଛିଞ୍ଚଦେଲି ସାର୍ ବିନା ସାରରେ ଧାନ ମୋର ବସ୍ତାଏ ନାକେ ଫଳିଛି ମୁଁ ସବୁ ଲୋକଙ୍କୁ ଏଇ ଏ ପ୍ଲାନ୍ ଦେଇଛି ମୁଁ ସେ କୁକୁଡ଼ା ମଳ ଗୋଟେ ଫୋପାଡ଼ନା ସବୁ ଏକାଠିକରି ରଖ ବିଲରେ ପକାଅ ଗୋଟେ ଖାଦ୍ୟ ଖୋଲି ରଖ ତାକୁ ବିଲରେ ପକେଇବ ଚାଷ ଯେତେବେଳେ କରିବ ଆରମ୍ଭ ସେତେବେଳେ ବିଲରେ ପକେଇବ ବଢ଼ିଆ କାମ ଦବ ବିନା ସାରରେ ତମର ଧାନ ଭଲ ପଡ଼ିବ